ହ୍ୟାଲୋ ହଁ କ'ଣ ହେଲା

ଆଉ ଥରେ ହେଉଛି ମୁଁ ତ ଭଲ ମୁଁ ତ ଭଲ ଭାବରେ କରିଥିଲି ଓ ହୋ ହଉ ମୁଁ ଆସୁଛି ତାହାଲେ ହଁ ହଁ ହଉ କେମିତି ପାଣି ଜମା ହେଲା କେତେ ଦିନ ଗୋଟେ ସପ୍ତାହ କେତେ ଦିନ ହେଲା

ହଉ କହିଦେଲି ତ ଭଲ ହେଲା ହୁଁ ଆଠଶହ ଟଙ୍କା ଦରକାର ପଡ଼ିବ ହଉ ଚାରିଶହ ଦିଅ ତାହାଲେ ହଁ ହଁ ହଉ ମୁଁ ଆସୁଛି ଆସୁଛି ହଉ ମୁଁ ଏବେ ଭଲ କରି କରିଦେବି ଏବେ ମୋଟା ପାଇପ୍ଟେ ଲଗାଇଦେବି ହଉ ଆଉ ଅସୁବିଧା ହେବ ନାହିଁ ଯେ ମୁଁ ଏବେ ଆସୁଛି ଆସିକି ଠିକ୍ ଠାକ୍ କରିଦେବି ସବୁ ହଉ ଏବେ ଡାକିବାକୁ ପଡ଼ିବ ନାହିଁ ବ୍ରାଣ୍ଡେଡ଼୍ ବାଲା ଆଣିବି କମ୍ପାନୀ ବାଲା ଆଣିବି ହଉ ହଉ ଲଗାଇ ଦେବି ଦୁଇ ତିନି ଦିନ ଲେଟ୍ ହେବ ମୁଁ ଗୋଟେ ଆଉ ଜାଗାରେ ଯାଉଛି ଜଲ୍ଦି ହଁ କାଲି ଦୁଇଟା ବେଳେ ଆସିବି ହୁଁ ଦୁଇଟା ହଉ ମୁଁ ଟିକେ ଚେଷ୍ଟା କରୁଛି ହଉ ମୁଁ ଜଲ୍ଦି ଆସିବା ଟ୍ରାଏ କରୁଛି